ବଲିଉଡ଼୍ ଓ ଟଲିଉଡ଼୍ ଭାରତର ଫ୍ୟାସନ୍ ସୋ'କୁ ସବୁଠୁ ପ୍ରଭାବିତ କରିଛି କି ଆଜିକାଲି ପ୍ରାୟ ବଲିଉଡ଼୍ ବା ଟଲିଉଡ଼୍ର ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହା ବର୍ତ୍ତମାନ ସମୟରେ ଆମକୁ ବହୁତ ଖରାପ ଲାଗୁଛି ସେମାନେ ନିଜର ଇନକମ୍କୁ ବଢ଼ିବା ପାଇଁ ତାଙ୍କର ପ୍ରଡ଼୍ୟୁସର୍ ଡାଇରେକ୍ଟର୍ ଯେଉଁ ଟାଇପ୍ର ପୋଷାକ ତିଆରି କରୁଛନ୍ତି ତାହା ଆମେ ଗୋଟିଏ ପରିବାରରେ ଏକା ସାଙ୍ଗରେ ବାପା ମା' ଭାଇ ଭଉଣୀ ବସିକି ଦେଖିବା ପାଇଁ ଆମକୁ ନିଜକୁ ଲଜ୍ଜା ଲାଗୁଛି ଆଗ ସମୟରେ କ'ଣ ହେଉଥିଲା ଯେଉଁ ଟାଇପ୍ର ଆମର ବଲିଉଡ଼୍ କିମ୍ବା ଟଲିଉଡ଼୍ରେ ଆମର ଚଳଚ୍ଚିତ୍ର ତିଆରି ହେଉଥିଲା ସେଥିରେ ପୋଷାକ ପରିଧାନ ଯେପରି ହେଉଥିଲା ସେଥିରେ ଆଗ ସମୟରେ ବାପା ମା' ଭାଇ ଭଉଣୀ ସମସ୍ତେ ଏକ ଜାଗାରେ ବସି ସେମାନେ ଚଳଚ୍ଚିତ୍ରକୁ ଉପଭୋଗ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ କ'ଣ ହେଉଛି ସେମାନେ ଅଧିକ ପଇସା ଲାଳସାରେ ସେମାନେ କ'ଣ କରୁଛନ୍ତି ନା ଛୋଟ ଛୋଟ ଡ୍ରେସ୍ ପିନ୍ଧୁଛନ୍ତି ନିଜର ଲଜ୍ଜା କଥା ଟିକିଏ ଭାବୁନାହାନ୍ତି ସେମାନେ ଆମ ସଂସାରରେ ଯେତେ ସବୁ ରହିଛନ୍ତି ଲୋକମାନେ ସେମାନେ କିପରି ଭାବରେ ଗୋଟିଏ ଜାଗାରେ ବସି ଚଳଚ୍ଚିତ୍ରକୁ ଉପଭୋଗ କରିବେ ତା ପାଇଁ ସେମାନେ ସେମିତି କିଛି କରୁନାହାନ୍ତି ସେମାନେ କ'ଣ କରୁଛନ୍ତି ନା କେଉଁ ପଟେ ଆମେ ଛୋଟ ଛୋଟ କପଡ଼ା ତିଆରି କରି ଆମର ଦର୍ଶକମାନଙ୍କୁ ଦେଖାଇଲେ ଅଧିକ ମାତ୍ରାରେ ଦର୍ଶକ ଆମକୁ ଦେଖିବେ ଆମର ଅଧିକ ଅର୍ଜନ ହେବ ସେଇଥିରେ ହିଁ ସେମାନେ ଫୋକସ୍ କରୁଛନ୍ତି କିନ୍ତୁ ଏହି ଚଳଚ୍ଚିତ୍ରରେ ଯଦି ଆମେ ସମାନ ପୋଷାକ ତିଆରି କରିବାକୁ ଚେଷ୍ଟା କରିବା ତା'ହେଲେ କ'ଣ ହେବ ନା ଆମର ପରିବାର ଲୋକ ଆମର ଭାଇ ଭଉଣୀ ଆମର ପୁଅ ଝିଅ ସମସ୍ତେ ଏକା ସାଙ୍ଗରେ ବସି ସେମାନେ ଗୋଟିଏ ରୁମ୍ରେ ଚଳଚ୍ଚିତ୍ରଟିକୁ ଦେଖି ଉପଭୋଗ କରିପାରିବେ ମାତ୍ର ଆଜିର ବଲିଉଡ଼୍ର ଡାଇରେକ୍ଟର୍ ହେଉ କିମ୍ବା ପ୍ରଡ଼୍ୟୁସର୍ ହେଉ ସେମାନେ ସେ କଥାକୁ ଟିକିଏ ମଧ୍ୟ ଧ୍ୟାନ ଦେଉନାହାନ୍ତି ତେଣୁ ଏତିକି ନିବେଦନ କରୁଛୁ ଯେ ଚଳଚ୍ଚିତ୍ର ଯଦି ସମାନ ପୋଷାକ ତିଆରି କରି ତାକୁ ପିନ୍ଧିବେ ତା'ହେଲେ ଆମର ପରିବାର ମଧ୍ୟ ଏକା ସାଙ୍ଗରେ ବସି ସେହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ ଏଥିପ୍ରତି ଯଦି ଆମର ବଲିଉଡ଼୍ ବା ଟଲିଉଡ଼୍ର ଡାଇରେକ୍ଟର୍ ପ୍ରଡ଼୍ୟୁସର୍ ଧ୍ୟାନ ଦେବେ ତା'ହେଲେ ଆମକୁ ତାହା ବହୁତ ଭଲ ଲାଗିବ